ଆମ ସ୍କୁଲ୍ରେ ପ୍ରାୟ ସମୟରେ ପ୍ରତିଯୋଗିତା ହୁଏ ନୃତ୍ୟ ଗୀତ ଅନ୍ୟାନ୍ୟ ବିଷୟରେ ପ୍ରତିଯୋଗିତା ହୁଏ ଆମେ ବି ଅଂଶଗ୍ରହଣ କରି ତାଙ୍କ ସହିତ ବି ଦେଇକିରି ଆମେମାନେ ବି ଉତ୍ସାହିତ ହଉ ଆଉ ସେ ସେମାନେ ବି ଭଲ ନାଚ ଗୀତ କରିକି ନିଜକୁ ମାନେ ଇଏ ଇଏ କରିକିରି ମାନେ ଇଏ କରନ୍ତି ମନଭାବଟାରେ ବହୁତ ଇଏ କରନ୍ତି ତେଣୁ ଆମେ ସେଇ ମାନଙ୍କ ଦ୍ୱାରା ଆମେ ବହୁ ସମୟରେ ସ୍କୁଲ୍ର ବି ତାଙ୍କ ସହିତ ଆମେ ନାଚ ଗୀତ କରିଛୁ ବି ତାଙ୍କୁ ଶିଖାଇଛୁ ବି ଆମେ ବି ମଧ୍ୟ ତାଙ୍କ ସହିତ ଉତ୍ସାହ ମନୋଭାବ ରଖି ଆନନ୍ଦ ବି ଉପଭୋଗ ବି କରିଛୁ ସେ କରିବା ଦ୍ୱାରା ଆମମାନଙ୍କର ସ୍କୁଲ୍ରୁ ବି ବହୁତ ପିଲା ଏବେ ସେ ବିଷୟରେ ଅଂଶଗ୍ରହଣ କରିକିରି ନାଚ ଗୀତ କରୁଛନ୍ତି ଆଉ ସେମାନଙ୍କୁ ବି ସାଙ୍ଗେରେ ବି ଆମେ ଏଇ ପର୍ଯ୍ୟନ୍ତ ଅଛୁ